ଆମର୍ ଅଞ୍ଚଲ୍ନ ପ୍ରାଣୀ ଚିକିତ୍ସା ଅଛନ୍ ବହୁତ୍ ବଢ଼ିଆଥି ପ୍ରାଣୀ ଚିକିତ୍ସା କର୍ସନ୍ ଗାଏ ନୁ ନେଇକରି କୁକୁର୍ତକ୍ ଲୋକ୍ ଚିକିତ୍ସା ଗାଏମାନେ ଆମର୍ ଯେନ୍ଟା ଗୁରସ୍ ନେ ଦେଇପାରୁଥିଲେ କି ସେ ଆମର୍ ଗର୍ଭାବତୀ ଥିଲାବେଲ୍କେ ଆମେ ପଶୁ ଡାକ୍ତର୍ଖାନା ନେସୁଁ ସେନେ ବଢ଼ିଆ ସେ ତାଙ୍କର୍ ଯତନ୍ ନିଆଯାଏସି ଚିକିତ୍ସା କର୍ସନ୍ ଆରୁ ଭଲ୍ ଭାବେ ଆମର୍ ପଶୁମାନେ ଭଲ୍ ବି ହେସନ୍ ଆମର୍ ଦାମୁର୍ ଛୁଆମାନେ ଗୁରସ୍ ନାଇଁ ପିଇ ପାରୁଥିଲେ ସେଥିର୍ଲାଗି ବି ଆମେ ନେସୁଁ ପଶୁ ଡାକ୍ଟର୍ଖାନା ଆଉ ସେଠାନେ ଚିକିତ୍ସାଳୟଥି ଦେଖିକରି ଡକ୍ଟର୍ମାନେ ଯେନ୍ତା ମେଡ଼ିସିନ୍ମାନେ ଦେସନ୍ ସୁଯାସୁଜି ବି ଦେସନ୍ ଆମର୍ ସେ ଦାମୁର୍ ଛୁଆ ବି ବଢ଼ିଆସେ ରହେସି ତାର୍ ଯତ୍ନ ନେବାର୍କେ ଆମ୍କୁମନ୍କୁ କହେସନ୍ ସେ ଅନୁସାରେ ତାକର୍ ଅନୁସାରେ ଆମେ ଯତ୍ନ ନେସୁଁ ବି ସେ ଆମର ସେ ଦାମୁର୍ ଛୁଆ ବଢ଼ିଆ ହେଇଯାଏସି ମା' ଛୁଆକେ ଦୁଇଟାକେ ଯତ୍ନ ନେବାକେ କହେସନ୍ ଆରୁ ଭର୍ପୁର୍ ଗୁରସ୍ ବି ଲିଟର୍ ଲିଟର୍ ଗୁରସ୍ ବି ଦେସନ୍ ସେ ଅନୁସାରେ ବି ଆମ୍କୁ ଯତ୍ନ ନେବାର୍କେ କହେସନ୍ ଆମେ ତାକର୍ କଥା ମାନି ସେ ଅନୁସାରେ ଆମେ ତାକର୍ ବି ଯତନ୍ ନେସୁଁ ଆର୍ ଭର୍ପୁର୍ ଲିଟର୍ ଲିଟର୍ ଗୁରସ୍ ପାଏସୁଁ କୁକୁର୍ ମଧ୍ୟ ବି ରଖିଲାଟା ନେସୁଁ ତିନ୍ ମାସ୍କୁ ଥରେ ଲେଖା ସେ ଭେକ୍ସିନ୍ମାନେ ଦେସନ୍ ମରେଇକରି ଆନ୍ସୁଁ ତ କୁକୁର୍ମାନ୍ଙ୍କୁ ବି ଜର୍ ହେଲେ କି ଛିକ୍ ମାରିଲେ ହେନ୍ତାକି ନେଇକି ଯାଏସୁଁ ଆର୍ କୁକୁର୍ ମାନ୍ଙ୍କୁ ବି ବହୁତ୍ ସେ ବଢ଼ିଆ ସେ ଚିକିତ୍ସା କର୍ସନ୍ ଆର୍ ଆମ୍କୁ ମାନେ ତାଙ୍କର୍ ଯତ୍ନ ନେବାକେ କହେସନ୍ ଖାଦ୍ୟପାନକେ ନେଇକିରି କହେସନ୍ ସେ ଅନୁସାରେ ଆମେ ତାଙ୍କର୍ ଯତ୍ନ ଆମେ ନେସୁଁ ଆମର୍ ପଶୁମାନେ ବଢ଼ିଆ ଭାବେ ଚଲ୍ସନ୍ ଆମର୍ ଅଞ୍ଚଲ୍ଥି ବଢ଼ିଆ ପଶୁ ଡାକ୍ତର୍ଖାନା ଅଛେ